ମୁଁ ବାଇକିଂ ଦୁନିଆରେ ସବୁଠାରୁ କିଛି କିଛି ଟେଣ୍ଡରରେ ମୁଁ ଯାଇଛି ଯାହାକି ମୋର ଚାରି ପାଞ୍ଚଜଣ ସାଙ୍ଗ ସହିତ ମୁଁ ବାଇକିଂରେ ବୁଲିଛି ଯାହା ଫଳରେ ମୋର କିଛି ଉତ୍ସାହିତ ଲାଗିଛି ଯେମିତି ବହୁତ ଦୂର ଦୂର ବାଇକିଂରେ ମୁଁ ଯାଇଛିି ହେଲେ ତା ପାଇଁ ମୋତେ ଲାଇସେନ୍ସ ହେଲମେଟ୍ ଆଉ ବୁଟ ଛୁଟ ମୋତେ ପିନ୍ଧିବାକୁ ପଡ଼ିଛି ସୁରକ୍ଷିତ ପାଇଁ ସେଥିପାଇଁ ମୋର ବହୁତ ଖୁସି ଲାଗିଛି